ଆମ ଓଡ଼ିଶାରେ ହେଉଛି ବାର ମାସରେ ତେର ପର୍ବ ଓଡ଼ିଶାରେ ଆମର ରଜ ମକର ସଂକ୍ରାନ୍ତି ଆଉ କୁମାର ପୂର୍ଣ୍ଣିମା ପଣା ସଂକ୍ରାନ୍ତି ସବୁକିଛି ବାର ମାସରେ କେଉଁ ପର୍ବ ଦୀପାବଳି ହୋଲି ଆଉ ଆମର ପଣା ସଂକ୍ରାନ୍ତିରେ ଏଇଠି ବଡ଼ ପର୍ବ ବସେ ଆଉ ମେଳା ହୁଏ ଯାତ୍ରା ବି ହୁଏ ଆଉ ରଜରେ ଆମର ତିନିଦିନ ରଜରେ ପିଠାପଣା କେତେ ବାର ମାସରେ କେତେ କେତୋର ବାର ବାର ପିଠା ଆରିସା ପିଠା ଏଣ୍ଡୁରି ପିଠା ସିଝା ପିଠା ମଣ୍ଡା ପିଠା ରଜ ବୁଲିବା ନୂଆ ଡ୍ରେସ୍ ପିନ୍ଧିବା ମ ଦୋଳି ଖେଳିବା ମାନେ କେତେ ପିଲାମାନଙ୍କର ମନ ଖୁସି ସମସ୍ତଙ୍କର ଯେତିକି ଲେଡ଼ିଜ୍ଙ୍କର ମନ ଖୁସି ଜେଣ୍ଟ୍ସ୍ଙ୍କର ବି ମନ ଖୁସି ମାଛ ମାଂସ ଚିକେନ ମଟନ ସବୁକିଛି ମାନେ ଖାଇବା ପିଇବା ସବୁକିଛି ଭଲ ଆଉ ମକର ସଂକ୍ରାନ୍ତିରେ ଆମର ଏହି ପୂଜା ପର୍ବ ସବୁକିଛି ଭଲ ହୁଏ ଆମର ମାଆଙ୍କ ପାଖରେ ଆମ ଖଣ୍ଡିର ମାତାଙ୍କ ପାଖରେ ଭଲ ହୁଏ ଆଉ ହେଲା ହୋଲି ହୋଲିରେ ବଢ଼ିଆ ବଢ଼ିଆ ଖେଳ ହୁଏ ରଙ୍ଗ ଖେଳ ହୁଏ ଆଉ ଦୋଳ ପୂର୍ଣ୍ଣିମା କୁମାର ପୂର୍ଣ୍ଣିମା ଭାଲୁକୁଣି ଓଷାରେ ଆମର ମା ଆଦିଓ ମାତା ପୂଜା ହୁଏ ଭଲ ଆଉ ଇଏ କରିକି ଆମ ଝିଅମାନେ ସମସ୍ତେ ଭଲ ଓଷା କରନ୍ତି କୁମାର ପୂର୍ଣ୍ଣିମାରେ ଝିଅମାନେ ଚାନ୍ଦ କରନ୍ତି ଚାନ୍ଦ ବନ୍ଦାଇକି ପୂଜା ପୂଜା କରନ୍ତି ଝିଅମାନଙ୍କର ବେଶୀ ମନ ଖୁସି ହୁଏ ରାକ୍ଷୀ ବନ୍ଧନରେ ଭଲ ରାକ୍ଷୀ ପୂର୍ଣ୍ଣମୀରେ ଭାଇମାନଙ୍କ ହାତରେ ଝିଅମାନେ ରାକ୍ଷୀ ବାନ୍ଧନ୍ତି ଆଉ ତୁମର ଏଇଠି କିଛି ହୁଏ ନା କିଛି ହୁଏନି ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ ଆମର ହେଉଛି ଜଗତର ନାଥ ଜଗନ୍ନାଥ ଆଉ ଗଣପତି ବାଦ ଆମର ଏଇଠି ଆମ ଜଗତର ନାଥ ଜଗନ୍ନାଥ ବଡ଼ ଠାକୁର ଆଉ ପୁରୀରେ ଆମର ରଥଯାତ୍ରା ହୁଏ ଆମ ଜଗନ୍ନାଥଙ୍କର ବାହାରୁ ବି ବହୁତ ଷ୍ଟେଟରୁ ଲୋକ ଦେଖିବା ପାଇଁ ଆସନ୍ତି ଆଉ କାଳିଆ ଠାକୁର ଘଟଣାରେ ମା' ତାରିଣୀ ମା' ଆମ ମା'ଙ୍କ ପାଖରେ ବେଶୀ ପ୍ରସିଦ୍ଧ ଆଉ ଆମର ଦୁର୍ଗା ପୂଜା ହୁଏ କାଳୀପୂଜା ହୁଏ ଆଉ ସବୁକିଛି ପୂଜା ଆମର ହୁଏ ବାର ମାସରେ କେଉଁ ପୂଜା କହିବି ଆପଣ କେତେ କେତେ ଶୁଣିବେ ଆଉ ଆମର ଝିଅମାନେ ଏବେ ଏହି ଏହି କାର୍ତ୍ତିକେସ୍ୱର କାର୍ତ୍ତିକେଶ୍ୱରରେ ଆମର ଏଇଠି କାର୍ତ୍ତିକ ଠାକୁର ଏବେ ଯେ ଯାତ୍ରା ବସିବ ଆଉ ପଞ୍ଚକେଶ୍ୱର ହେବ ବଡ଼ଓଷା ଅଷ୍ଟମୀ ଅଷ୍ଟମୀରେ ଆମ ପିଲାମାନେ ପଢୁଆଁ ହେବେ ନୂଆ ନୂଆ ଡ୍ରେସ୍ ପିନ୍ଧିବେ ଆଉ କେତେ କେତେ ପର୍ବ ଆପଣଙ୍କର ସେଇଠି ବାହାରେ କି ପର୍ବ ଆମ ଓଡ଼ିଶା ହେଉଛି ସବୁଠାରୁ ଲକି ଆଉ ତୁମେ ଆସ ଆମ ଓଡ଼ିଶାକୁ ବୁଲି ବୁଲାକି ଯାଅ ଦେଖିବ କେତେ କେତେ ପର୍ବ ହେଉଛି ଓଡ଼ିଶା ଛାଡ଼ିକି ମନ ହେବନି ତୁମେ ଯିବା ପାଇଁ ହଉ ତା'ହେଲେ ଠିକ୍ ଅଛି ଆଉ

ଏତିକି ନା ନେ